ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ପର୍ବ ହେଉଛି ପାଇକ ନୃତ୍ୟ ଏବଂ ଏହା ଛଡ଼ା ବରୁଣେଇ ମୁଣ୍ଡିଆରେ ଆମର ରଜ ମହୋତ୍ସବ ହୋଇଥାଏ ଏବଂ ଏଠାରେ ବିଭିନ୍ନ ପ୍ରକାର ମହୋତ୍ସବ ହୁଏ ଏବଂ ଲୋକମାନେ ଆସିଥାନ୍ତି ବୁଲିବାପାଇଁ ଏବଂ ବରୁଣେଇ ମହୋତ୍ସବ ହୁଏ ଖୋର୍ଦ୍ଧା ଜିଲ୍ଲାରେ ଖୋର୍ଦ୍ଧା ଠାରେ ଆମର ଖୋର୍ଦ୍ଧା ମହୋତ୍ସବ ହୋଇଥାଏ ଏବଂ ଆମର ଆନ୍ତର୍ଜାତିକ ଏଠାରେ ଆମର ବିଜୁ ପଟ୍ଟନାୟକ ବିମାନବନ୍ଦର ରହିଛି ଏବଂ ଏହାଛଡ଼ା ଆମ ଜଟଣୀରେ ନାଇଜର ଆଇଆଇଟି ଏବଂ ଜଟଣୀରେ ଆମର ଗଣେଶ ଉତ୍ସବ ପାଇଁ ପ୍ରସିଦ୍ଧ ଓଡ଼ିଶା ପ୍ରସିଦ୍ଧ ସେଥିପାଇଁ ଏଠାରେ ଆମର ମିନାବଜାର ପଡ଼େ ଯାହାକି ମିନାବଜାରରେ ଆମର ଆଦିବାସୀ ମେଳା ପଡ଼ିଥାଏ ଏବଂ ଏହି ଆଦିବାସୀ ମେଳାରେ ବିଭିନ୍ନ ପ୍ରକାର ହଳଦୀ ଏବଂ ଆଦିବାସୀମାନଙ୍କର ସାଜସଜ୍ଜା ସବୁ ଦେଖିବାକୁ ମିଳେ ଏଠାରେ ଆମର ଲୋକମାନେ ଏହାକୁ ସବୁ କିଣି ଥାଆନ୍ତି ଏବଂ ଆମର ଏଗୁଡ଼ିକୁ ବହୁତ ମନୋରଞ୍ଜନ ମଧ୍ୟ କରିଥାନ୍ତି